ମୋ ବଗିଚାରେ ସବୁପ୍ରକାର ଜିନିଷ ଲଗାଇବି ଶାଗ ଅମୃତଭଣ୍ଡା ଆଳୁ ଟମାଟର ସବୁପ୍ରକାର ଲଗାଇବି ଏବଂ ତା'ର ସ୍ଥିର ସବୁବେଳେ ଆମେ ଏକା ସେ ପାଣି ଦେଇକରି ସାର ସବୁ ଇତ୍ୟାଦି ଦେଇକରି ଆମେ ଯତ୍ନ କରୁଛୁ ଏବଂ ତାରି ପାଇଁ ଆମେ ଏକ ବଞ୍ଚିିଛୁ ତାକୁ ଯତ୍ନ ନକଲେ ହେବ ସେଥିପାଇଁ ସବୁ ବଗିଚା ସବୁ ବଗିଚାର ଯତ୍ନ ରଖୁଛୁ ଏବଂ ସବୁଆଡ଼େ ଜଲପାଣି ଦେଇକରି ସବୁ ଯତ୍ନ ଗଛ ଗୁଡ଼ିକୁ ଦେଉଛି ଏବଂ ସବୁ ଯତ୍ନ ରଖୁଛୁ ତା'ରି ପାଇଁ